ହଁ ଓଡ଼ିଆ ଭାଷା ହେଉଛି ମଧୁର ଭାଷା ଏହା ଅନେକଗୁଡ଼ିଏ ଭାଷାକୁ ମଧ୍ୟ ପ୍ରଭାବିତ କରିଥାଏ ଭାରତର ବିଭିନ୍ନ ରାଜ୍ୟର ବିଭିନ୍ନ ଭାଷାଗୁଡ଼ିକୁ ମଧ୍ୟ ଏହା ପ୍ରଭାବିତ କରିଥାଏ ଆମର ଜାତୀୟ ସଙ୍ଗୀତ ପ୍ରାୟ ବିଭାଗ ଓଡ଼ିଆ ଉଚ୍ଚାରଣକୁ ନେଇ ଲିଖିତ ଆମେ ଜାତୀୟ ସଙ୍ଗୀତକୁ ଓଡ଼ିଆ ଉଚ୍ଚାରଣ ମାଧ୍ୟମରେ ମଧ୍ୟ ଗାନ କରିଥାଉ ଭାରତର ବିଭିନ୍ନ ଭାଷା ଭାଷୀ ଅଞ୍ଚଳରେ ବିଭିନ୍ନ ଭାଷା ର ଲୋକମାନେ ମଧ୍ୟ ଓଡ଼ିଆକୁ କହିପାରିବେ ବୁଝିପାରିବେ ଏବଂ ଶୁଣିପାରିବେ କାରଣ ଓଡ଼ିଆ ଭାଷା ଅନେକଗୁଡ଼ିଏ ଭାଷା ସହିତ ଜଡ଼ିତ ହୋଇଥାଏ ଯେପରିକି ଆମ ସଂସ୍କୃତ ଭାଷା ମଧ୍ୟ ଅଶୀରୁ ପ୍ରାୟ ନବେ ଭାଗ ଓଡ଼ିଆ ଭାଷା ସହିତ ଜଡ଼ିତ ଆମେ ସଂସ୍କୃତ ଭାଷାକୁ ଓଡ଼ିଆରେ ମଧ୍ୟ ଉଚ୍ଚାରଣ କରିଥାଉ ଏବଂ ଲେଖିଥାଉ ତେଣୁ ଭାରତର ଅଧିକାଂଶ ଭାଷାଭାଷୀ ଅଞ୍ଚଳରେ ବାସ କରୁଥିବା ଲୋକମାନେ ଓଡ଼ିଆ ଭାଷାକୁ ବହୁ ଭଲ ଭାବରେ ବୁଝିପାରିବେ ଓଡ଼ିଆ ଭାଷାର ମାଧୁର୍ଯ୍ୟ୍ୟ ଓ ସ୍ପଷ୍ଟତା ସୌନ୍ଦର୍ଯ୍ୟ ଏହି ଭାଷା ଅନେକଗୁଡ଼ିଏ ଭାଷାକୁ ପ୍ରଭାବିତ କରିଥାଏ ଏହାର ସମ୍ବନ୍ଧ ଅନେକ ଗୁଡ଼ିଏ ଭାଷା ସହିତ ରହିଚି ଏହା ହିନ୍ଦୀ ଇଂରାଜୀ ତେଲୁଗୁ ବଙ୍ଗଳା ପରି ଅନେକ ଭାଷାକୁ ପ୍ରଭାବିତ କରିଥାଏ ଖାସ୍ କରି ବଙ୍ଗଳା ଭାଷାରେ ମଧ୍ୟ ଓଡ଼ିଆ ଭାଷାର ଏକ ଝଲକ ଦେଖିବାକୁ ମିଳିଥାଏ ତେଣୁ ଓଡ଼ିଆ ଭାଷା କେବଳ ଆମ ରାଷ୍ଟ୍ରୀୟ ଭାଷା ନୁହେଁ ଓଡ଼ିଆ ଭାଷା କେବଳ ଆମ ରାଜ୍ୟ ଭାଷା ନୁହେଁ ଏହା ଅନ୍ୟ ଭାଷାକୁ ମଧ୍ୟ ପ୍ରଭାବିତ କରିଥାଏ